ଢେଙ୍କାନାଳ ଜିଲ୍ଲାରେ ଉପଯୁକ୍ତ ଶିକ୍ଷାର ଅଭାବରୁ ଲୋକମାନେ ସରକାରୀ ସେବାରୁ ବଞ୍ଚିତ ହୁଅନ୍ତି ଯାହାଦ୍ୱାରା ବହୁ ଲୋକ ଅଣ କୁଶଳୀ ହୋଇ ରହିଯାନ୍ତି ଯାହାକି ତାଙ୍କର ଜୀବିକା ନିର୍ବାହରେ ଅସୁବିଧା ହୁଏ ଏଠାରେ ଜଳର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ପାନୀୟ ଜଳର ଅସୁବିଧା ହେତୁ ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ଦୂଷିତ ଜଳକୁ ପାନ କରି ଜଳ ବାହିତ ରୋଗରେ ପୀଡ଼ିତ ହେଉଛନ୍ତି